ଆମ ଜିଲ୍ଲାର ଅନେକ ପୂଜାସ୍ଥଳୀ ରହିଅଛି ସେହି ପୂଜାସ୍ଥଳୀ ମାନଙ୍କ ମଧ୍ୟରେ ମୁଖ୍ୟତଃ ହେଉଛିି ନାରାୟଣୀ ମନ୍ଦିର ମନ୍ଦିର ମହୁୁରୀ କାଲୁଆ ମନ୍ଦିର ତାରା ତାରିଣୀ ମନ୍ଦିର ଏମିତିକି ବହୁତ ପୂଜାସ୍ଥଳୀ ରହିଛି ଏବଂ ଆମର ପରମ୍ପରା ଓ ପର୍ବପର୍ବାଣୀର ପରିଚୟ ଏସବୁ ପୂଜାସ୍ଥଳୀ ଦେଇଥାଏ ଆମ ଓଡ଼ିଶା ମାନେ ହେଉଛି ପରମ୍ପରା ପର୍ବପର୍ବାଣୀର ଓଡ଼ିଶା ରାଜ୍ୟ ଏହି ପରମ୍ପରା ପର୍ବପର୍ବାଣୀ ଆମ ଓଡ଼ିଶାର ପରିଚୟ ଯାହାକି ଅନ୍ୟ ଅନ୍ୟ ଦେଶ ମାନଙ୍କରେ ଆମକୁ ଏହାର ଓଡ଼ିଶାର ପରିଚୟ ଦେଇଥାଏ କାରଣ ଆମ ଓଡ଼ିଶା ବହୁତ ସୁନ୍ଦର ପରମ୍ପରା ପର୍ବପର୍ବାଣୀରେ ପରିପୂର୍ଣ୍ଣ ଆମ ଜିଲ୍ଲାରେ ଅନେକ ପର୍ବପର୍ବାଣୀ ପରମ୍ପରା ପାଳନ ହୋଇଥାଏ ଯେମିତିକି ବର୍ଷକୁ ଗୋଟେ ବଡ଼ ପର୍ବ ପାଳନ କରାଯାଏ ତା' ମଧ୍ୟରେ ହେଉଛି ଦଣ୍ଡନାଚ ଦଣ୍ଡନାଚ ଆମ ଓଡ଼ିଶାର ବହୁତ ବଡ଼ ଧରଣରେ ପାଳନ କରାଯାଏ ଏହି ପର୍ବ ବର୍ଷକୁ ଥରେ ପାଳନ କରାଯାଏ ଏହି ପର୍ବ ଦ୍ୱାରା ଆମକୁ ଅନେକ ରାଜ୍ୟ ଅନେକ ଦେଶ ମଧ୍ୟ ଏହି ପର୍ବକୁ ଆମର ଆମକୁ ଚିହ୍ନିଛନ୍ତି ଜାଣିଛନ୍ତି ଏବଂ ଆଉ ଗୋଟିଏ ହେଉଛି ରଥଯାତ୍ରା ଯାହାକି ବିଶ୍ୱରେ ପ୍ରସିଦ୍ଧ ପ୍ରସିଦ୍ଧ ଏତେ ରଥଯାତ୍ରା ଆମ ଓଡ଼ିଶା ଆମ ଜିଲ୍ଲା ପରମ୍ପରା ପର୍ବପର୍ବାଣୀର ସହର ଏହା ଆମ ଜିଲ୍ଲାରେ ବହୁତ ଭଲ ପରମ୍ପରା ପର୍ବପର୍ବାଣୀ ପାଳନ କରାଯାଏ